ଏପିଜେ ଅବଦୁଲ କଲାମ ପନ୍ଦର ଅକ୍ଟୋବର ଉଣେଇଶହ ଏକତିରିଶ ମସିହାରେ ତାମିଲ୍ନାଡ଼ୁରେ ଜନ୍ମ ଗ୍ରହଣ କରିଥିଲେ ସେ ହେଉଛନ୍ତି ଆମର ଭାରତର ପ୍ରଥମ ବୈଜ୍ଞାନିକ ଯିଏ କି ରାଷ୍ଟ୍ରପତି ରୂପରେ ମନୋନୀତ ହୋଇଥିଲେ ତାଙ୍କୁ ଭାରତର ମିଶାଇଲ ମ୍ୟାନ୍ ଅଫ୍ ଇଣ୍ଡିଆ ବୋଲି କୁହାଯାଏ ମଧ୍ୟ ବାଇଶ ଡିସେମ୍ବର ଅଠରଶହ ସତାଅଶି ମସିହାରେ ଶ୍ରୀନିବାସ ରାମନୁଜନ୍ ଜନ୍ମ ଗ୍ରହଣ କରିଥିଲେ ସେ ଛୋଟବେଳୁ ଭଲଭାବରେ ଉପଚାରିକ ଶିକ୍ଷା ପାଇ ନ ପାରିଥିଲେ ମଧ୍ୟ ଭବିଷ୍ୟତରେ ଜଣେ ସୁନାମଧନ୍ୟ ଗଣିତଜ୍ଞ ରୂପରେ ବିବେଚିତ ହେଇ ପାରିଥିଲେ ଥରେ ଯେତେବେଳେ ଶିକ୍ଷକ ଶ୍ରେଣୀ ଗୃହରେ ପଢ଼ାଉଥିଲେ ଏବଂ ପ୍ରଶ୍ନ ପଚାରିଥିଲେ କି ପାଞ୍ଚଟା ପିଲାଙ୍କୁ ଯଦି ପାଞ୍ଚଟା ଫଳ ଦିଆଗଲା ତାହେଲେ ଫଳ କେତେ ଆସିବ ଏବଂ ଦୁଇଟା ଫଳକୁ ଯଦି ଦୁଇଟା ପିଲାଙ୍କ ଦ୍ଵାରା ଭାଗ କରାଯିବ ତ ଫଳ କେତେ ଆସିବ ସବୁ ପିଲା ଠିଆ ହେଇକି ଉତ୍ତର ଦେଇଥିଲେ ଯେ ସାର୍ ଶୂନ ଆସିବ ଏଠି ରାମନୁଜନ୍ ଠିଆ ହେଇକି କହିଥିଲେ ଯେ ସାର୍ ଯଦି ଶୂନ୍ୟଟା ଫଳକୁ ଯଦି ଆମେ ଶୂନ୍ୟଟା ପିଲା ଦ୍ୱାରା ଭାଗ କରିବା ତାହେଲେ ଫଳ ମଧ୍ୟ ଶୂନ୍ୟ ଆସିବ ସାର୍ ତାଙ୍କୁ ମନା କରିଥିଲେ କାରଣ ତାର ଉତ୍ତର ତାର ଉତ୍ତରର ପ୍ରଶ୍ନକୁ ପ୍ରତିବାଦ କରିବାକୁ ଯାଇ ରାମନୁଜନ୍ କହିଥିଲେ ଯେ ଯେ ସାର୍ ଶୂନ୍ୟର ମଧ୍ୟ ମୂଲ୍ୟ ଅଛି କାରଣ ଶୂନରେ ମଧ୍ୟ ଶୂନକୁ ଯଦି ଆମେ ଅନ୍ୟ କୌଣସି ସଂଖ୍ୟା ଦ୍ଵାରା ଲଗେଇବା ତାହେଲେ ମଧ୍ୟ ତ ସେହି ସଂଖ୍ୟାର ମଧ୍ୟ ମୂଲ୍ୟ ବଢ଼ି ଯାଇପାରେ